ଆମ ଅଞ୍ଚଳର ଫେବ୍ରେଟ୍ ଗେମ୍ ହଉଛି କ୍ରିକେଟ୍ ଫୁଟବଲ୍ କବାଡ଼ି ଭଲିବଲ୍ ପିଲାମାନେ ଆଜିକାଲି ନୂଆ ଜିନିଷ ପିଲାମାନେ କ୍ରିକେଟ୍ ଖେଳିବାକୁ ବହୁତ ପସନ୍ଦ କରନ୍ତି କ୍ରିକେଟ ହିଁ ଆମ ଇଣ୍ଡିଆର ଫେବରାଇଟ ସ୍ପୋଟ ହେଇଯାଇ ଗେମ ହେଇଯାଇଛି ଲୋକମାନେ କ୍ରିକେଟ ହିଁ ବହୁତ ଖେଳନ୍ତି ଆମ ଅଞ୍ଚଳରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଧ୍ୟ ଛୋଟ ଛୋଟ ଟୁର୍ଣ୍ଣାମେଣ୍ଟ ହଉଛନ୍ତି ଭାଗ ନଉଛନ୍ତି ଲୋକମାନେ ଭଲସେ ମସ୍ତ ଖେଳ ହଉଛି ପିଲାମାନେ ଏଞ୍ଜୟମେଣ୍ଟ କରୁଛନ୍ତି କି କ୍ରିକେଟ ହିଁ ଆଜିକାଲି ପିଲାମାନଙ୍କୁ ଏଞ୍ଜୟମେଣ୍ଟ ମଧ୍ୟ ଦଉଛି ପିଲାମାନେ ମସ୍ତ ଏଞ୍ଜୟ କରୁଛନ୍ତି ସବୁ କିଛି କ୍ରିକେଟ ମାଧ୍ୟମ ହିଁ ଆଜିକାଲି ଇଣ୍ଡିଆରେ ଚାଲିଅଛି ଆମ ଅଞ୍ଚଳରେ ବି ସେଇଟା ହିଁ କରୁଛନ୍ତି କ୍ରିକେଟ ଏ ଫୁଟବଲ ମଧ୍ୟ ଲୋକ ଖେଳୁଥାନ୍ତୁ ଆମ ଅଞ୍ଚଳ ଫୁଟବଲ ମଧ୍ୟ ଭଲ ଖେଳନ୍ତି ଟର୍ଣ୍ଣାମେଣ୍ଟ ମଧ୍ୟ କରାହଉଛି ପ୍ରତ୍ୟେକ ବର୍ଷ ଫୁଟବଲ ଟୁର୍ଣ୍ଣାମେଣ୍ଟ ଡିଷ୍ଟ୍ରିକ ଲେବୁଲରେ ଆମ ଅଞ୍ଚଳରେ ପିଲାମାନେ ଆଉ କାଇଁ ହେଲଥ ଭଲ ଫୁଟବଲ ଖେଳରେ ପିଲାମାନଙ୍କୁ ହେଲଥ ବହୁତ ଭଲ ରହୁଛି ଫିଜିକାଲ ଫିଟନେସ ଫୁଟବଲ ଖେଳିଥିଲେ ଏବେ ଆମ ଅଞ୍ଚଳରେ ଭଲି ମଧ୍ୟ ବହୁତ ପ୍ରଚଳିତ ଖେଳ ହୋଇଛି ଭଲି ମଧ୍ୟ ଆମେ ଗ୍ରାମାଞ୍ଚଳ ଲେବୁଲରେ ଟୁର୍ଣ୍ଣାମେଣ୍ଟ କରାହଉଛି ଆମ ଅଞ୍ଚଳରେ ସବୁ ଅଞ୍ଚଳର ଲୋକମାନେ ଆସି ପାର୍ଟିସିପେଟ କରି ଖେଳନ୍ତି ଓ ଆମର ତ ପୁରୁଣାକାଳିଆ ଖେଳ କବାଡ଼ି କବାଡ଼ି ମଧ୍ୟ ଆମ ଅଞ୍ଚଳରେ ବହୁତ ଫେମସ କବାଡ଼ି ବି ଲୋକମାନେ ବ ବହୁତ ଆନନ୍ଦରେ ଖେଳନ୍ତି ବ୍ଲକ ଲେବୁଲ ଟୁର୍ଣ୍ଣାମେଣ୍ଟ ମଧ୍ୟ କରାଯାଏ କବାଡ଼ି ପ୍ରତ୍ୟେକ ବର୍ଷ ଆମ ଅଞ୍ଚଳରେ ବହୁତ ଖେଳ ହଉଛି ପିଲାମାନଙ୍କୁ କେୟାର ମଧ୍ୟ ନିଆହଉଛି କବାଡ଼ି ଇଏରେ ଲୋକମାନେ ଆସୁଛନ୍ତି ବହୁତ ଦୂର ଦୂରରୁ ଗେଷ୍ଟ ମଧ୍ୟ ଡକା ହଉଛି ଆମ ଟର୍ଣ୍ଣାମେଣ୍ଟରେ କବାଡ଼ି ଟୁର୍ଣ୍ଣାମେଣ୍ଟରେ